ନୃତ୍ୟ ନୃତ୍ୟ ଦେଖିବା ପାଇଁ ସମସ୍ତେ ବହୁତ ଭଲ ପାଆନ୍ତି ନୃତ୍ୟ ସାଙ୍ଗ ଗୀତ ଏମିତି ତାଳରେ ଗୀତ ସହିତ ନୃତ୍ୟ ହେଲେ ତାଳ ସେଟା ବହୁତ ଭଲ ଲାଗେ ସମସ୍ତେ ଦେଖିବାକୁ ଚାହୁଁଛନ୍ତି ଗୋଟିଏ ଲୋକ ଯେତେ ମନ ଦୁଃଖରେ ଥିଲେ ମଧ୍ୟ ଏସବୁ ଶୁଣିଲେ ତା ମନଟା ବହୁତ ଖୁସି ହୋଇଯାଏ ମାନେ ସେ ଚାହେଁ ଆଉ ଟିକେ ବସିକି ଦେଖିବେ କି ତାକୁ ମାନେ ବହୁତ ଭଲ ଲାଗେ ତା'ର ମାନେ ଦୁଃଖ କଷ୍ଟ ସେଇ ଗୀତ ନାଚରେ ହିଁ ପଳେଇଯାଏ ପିଲାଗୁ ବୟସ୍କ ଲୋକମାନେ ସେମାନେ ସମସ୍ତେ ଆଗ୍ରହେ ଦେଖିବାକୁ କାରଣ ଗୀତ ସେମାନେ ତାଳରେ ନାଚ ହେଲେ ସେ ତ ବହୁତ ସୁନ୍ଦର ଭଲ ଲାଗେ ସମସ୍ତେ ସେଇଆକୁ ଚାହୁଁଛନ୍ତି